ହଁ ମାଛ୍ ଧର୍ବାର୍ ବିଷୟ ନେଇକରି କହୁଚେଁ ମାଛ୍ ଯେତେବେଲ୍କେ ମରାଯାଏସି ମାଛ୍ ମାର୍ସୁଁ ଯେତେବେଲ୍କେ ଯେନ୍ ଆଠ୍ ଜଣ୍ କି ଦଶ୍ ଜଣ୍ ଯାଇକିରି ଯାଏସୁଁ ମାଛ୍ ମାର୍ସୁଁ ଅନେକ୍ କଥାବାର୍ତ୍ତା ହେଇକିରି ମଜା ମଜ୍ଲିସ୍ କରିକିରି ମାଛ୍ ମାର୍ସୁଁ ମାଛ୍ ମାର୍ଲା ବେଲ୍କେ ଯେତେବେଲ୍କେ ଜାଲ୍ ନେଇକିରି ପକାସୁଁ ଆଉ ମାଛ ଯଦି ଯେନ୍ ପାରେ କି ଦୁଇ ପାର୍ ପକାମୁ ମାଛ୍ ନି ପଡ଼୍ଲେ ତ ମନ୍ ଟିକେ ଖରାପ୍ ଲାଗ୍ସି ମାଛ୍ ଯଦି ପଡ଼ିଗଲେ କେତେ ଗାନା କେତେ ବାଜ୍ନା କେତେ ମଜାମଜ୍ଲିସ୍ ବହୁତ୍ ବଢ଼ିଆ ଲାଗ୍ସି ଉତ୍ସାହିତ୍ ଲାଗ୍ସି ହଁ